ହଁ କଣ୍ଡକ୍ଟର୍ ଭାଇ ହଁ ମୁଁ ଏ ପଛ ସିଟ୍ରେ ବସି ପାରିବିନି ମୋତେ ଗୋଟେ ସିଟ୍ ଦିଅନ୍ତୁ ନା ନା ଆଉ ଶୁଣ ହଁ ଶୁଣନ୍ତୁ ମୁଁ ଆପଣଙ୍କ ବସ୍ରେ ସବୁଦିନ ଯାଉଚି ତ ମୋର ଝରକା କଡ଼ରେ ଗୋଟେ ସିଟ୍ ନିହାତି ଦରକାର ମୁଁ ଆପଣ ତ ଜାଣିଛନ୍ତି ମୁଁ ତ ଆଗୁଆ ଟିକେଟ୍ କରିଥାଏ ମୁଁ ସେଥିପାଇଁ ତ ବସିଥାଏ ଆପଣ କାହିଁକି ରଖିଦେଇ ନାହାନ୍ତି ନା ନା ନା ନା ଅପେକ୍ଷା କରିହେବନି ନା ନା ଏତେ ସମୟ ଏତେ ସମୟ ଠିଆ ହୋଇ ହେବନି ଆପଣ ମୋତେ ଦିଅନ୍ତୁ ଏବେ ମୋର ଦରକାର ନା ନା ମୁଁ ଛିଡ଼ା ହୋଇ ଯାଇପାରିବିନି ମୋତେ ଗୋଟେ ସିଟ୍ ଦରକାର ମୋ ଦେହ ଭଲ ନାହିଁ ଆପଣ ତ ଜାଣିଛନ୍ତି

ଆପଣ ତ ଜାଣିବା ଦରକାର ମୁଁ ଯାଏ ସେଇ ସିଟ୍ରେ ଆପଣ ରଖିଦେବେ ଗୋଟେ ସିଟ୍ ଜାଣୁଛନ୍ତି ବୁଢ଼ା ଲୋକଟା ମୁଁ ଯାଇ ପାରିବିନି ବୁଝୁଛି ତ ଆପଣ ଜାଣିଶୁଣି କାହିଁକି ଏମିତି ଭୁଲ୍ କାମ କରୁଛନ୍ତି ଆପଣ ତ ଗୋଟେ ସିଟ୍ ରଖିଦେବା କଥା ନା ନା ମୋର ଗୋଟେ ନିହାତି ସିଟ୍ ଦରକାର ଆଉ ମତେ ବାନ୍ତି ଫାନ୍ତି ହୁଏ ଜ୍ୱର ହେଉଛି ମୁଁ ମୁଟେ ଠିଆ ହୋଇପାରିବନି ମୋତେ ଗୋଟେ ସିଟ୍ ଦିଅନ୍ତୁ ନା ମୁଁ ଏ ଗୋଟେ କିଲୋମିଟର ବି ଅପେକ୍ଷା କରିହେବନି ମତେ ଗୋଟେ ସିଟ୍ ନିହାତି ଦେଖିକରି ଦିଅ